ମୋର ଶ୍ରେଷ୍ଠ ଚିତ୍ରାଙ୍କନ ଭିତରେ ମୁଁ ଗୋଟେ ଚିତ୍ରାଙ୍କନ କରିଥିଲି ଗୋଟେ ଗଛରେ ଦୁଇଟି ଶୁଆ ବସିଥିଲେ ସେହି ଶୁଆ ଦୁଇଟିର ଚିତ୍ର ଏମିତି କାଟିଥିଲି ଯେମିତିକି ଜୀବନ୍ତ ଭଳି ସେ ଶୁଆ ଦୁଇଟି ଦେଖାଯାଉଥିଲେ ଆଉ ଗଛବି ଏମିତି କଟାଯାଇଥିଲା ଗଛଟା ବି ଏକଦମ ଜୀବନ୍ତ ଭଳି ଦେଖାଯାଉଥିଲା ଆଉ ଆଉ ମୋତେ ଚିତ୍ରାଙ୍କନ ଯେତେବେଳେ କାଟିବା ପାଇଁ ଭଲ ଲାଗେ ସେଥିପାଇଁ ମୁଁ ଚିତ୍ରାଙ୍କନ ବହୁତ ଭିନ୍ନ ଭିନ୍ନ ଚିତ୍ର ମଧ୍ୟ ଅଙ୍କନ କରିପାରେ ଏଇ ଯେଉଁ ଚିତ୍ରଟି ମୋତେ ବହୁତ ପସନ୍ଦ ଲାଗିଥିଲା ଯେଉଁଟାକି ମୋର ଏଇଟା ବ୍ଲକ୍ ସ୍ତରୀୟ ଆୱାଡ଼୍ ମଧ୍ୟ ସେ ପାଇଥିଲା ଆଉ ଏହି ଚିତ୍ରାଙ୍କନଟି କାଟିବା ପାଇଁ ମୋତେ ପାଖାପାଖି ଦେଢ଼ ଦିନରୁ ଦୁଇ ଦିନ ସମୟ ମଧ୍ୟ ସେଥିରେ ଲଗିଥିଲା ଆଉ ସମସ୍ତେ ଚିତ୍ରାଙ୍କନଟା ଦେଖିସାରିଲା ପରେ ସମସ୍ତେ ମୋତେ ପ୍ରଶଂସା କରିଥିଲେ ଆଉ ମୋ ଚିତ୍ରକୁ ବହୁତ ବାଃ ବାଃ କହିଥିଲେ